ଗ୍ରାମାଞ୍ଚଳର କୃଷକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଧର ଆର୍ଥିକ ଅବସ୍ଥା ନଥାଏ ଠିକ୍ ମାନେ ବ୍ୟାଙ୍କରୁ ଋଣ ଆଣିକି ଚାଷ କରନ୍ତି ସେଥିରେ ବି ବେଳେବେଳେ ବର୍ଷା ନହେବ ମରୁଡ଼ିରେ ଧାନ ଗଛ ମରିଯାଏ ସେମାନେ ସେଥୁରୁ କିଛି ଲାଭ ପାଇନଥାନ୍ତି ସବୁ ଅର୍ଥ ଖର୍ଚ୍ଚ କରିକି ଚାଷ କରିଥାନ୍ତି ହେଲେ ଠିକ୍ ଟାଇମ୍ରେ ଚାଷ ଅମଳ ଟାଇମ୍ରେ ଧାନ ବାହାରିନଥିବ ଧାନ ଗଛ ମରିଯାଏ ପାଣିର ଅଭାବ ଗାଁ ଗ୍ରାମାଞ୍ଚଳର ଲୋକ ସେହିଠି ଆଉ ପାଣିର ସୁବିଧା କେଉଁଠି ଥିବ ଆଉ ନଦୀକୂଳର ଲୋକମାନେ ଯଦି ଚାଷ କରିଥିବେ ବି ବର୍ଷାପାଣି ବନ୍ୟା ଯଦି ହେଲା ତାଙ୍କର ଜମି ଭିତରେ ପଟୁ ପଡ଼ିଯିବ ବିଲ ପାଣି ବଢ଼ିଯିବ ପାଣି ପଶିଗଲା ପରେ ଗଛସବୁ ପଚିଯାଏ ସେଥିରେ ତାଙ୍କର କୃଷକମାନେ ବହୁତ ଅସୁବିଧା ହୁଅନ୍ତି ଆଉ ଯୋଉମାନେ ବି ଆର୍ଥିକ ସହାୟତା ଆମକୁ ସରକାର ଦେଉଛି ସେ ଚାଷୀମାନେ ପାଉଛନ୍ତି କାଳିଆ ଯୋଜନା ପଇସା ଠିକ୍ ଟାଇମ୍ରେ ସେମାନେ କାଳିଆ ଯୋଜନା ପଇସା ପାଉନାହାନ୍ତି ଯାହାଫଳରେ ବି ସେମାନେ ଚାଷବାସ କରିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବ୍ୟାଙ୍କରୁ ଋଣ ଆଣୁଛନ୍ତି ଏସବୁ ଅସୁବିଧା ହେଲେ କାହାର ତ ଜମିରେ ପଟୁ ମାଡ଼ିଯାଉଛି କାହାର ମରୁଡ଼ିରେ ଗଛ ସବୁ ମାରିଯାଉଛି ଋଣ ଶୁଝିବାର ତାଙ୍କର କିଛି ସୁବିଧା ନଥାଏ ଅମଳ କଲେ ସିନା ବିକ୍ରି କରିକି ସେମାନେ ଯାହା ଶୁଝିବେ ବ୍ୟାଙ୍କର ଋଣ ଆଉ ତା'ପରେ ବି ଯେଉଁ ଧାନଗଣ୍ଡାକ ଯେଉଁ କି ରବିଫସଲ ଯାହା ଅମଳ କରିଥିବେ ସେଥିରେ ବି ଟୋକନ ପାଇକି ବି ଚାଷୀ ମଣ୍ଡିରେ ଠିକ୍ ରେ ଦେଇପାରୁନି ମଣ୍ଡିରେ ବି ଠିକ୍ ରେ ପଇସା ବି ସେମାନେ ପାଇପାରୁନାହାନ୍ତି ଠିକ୍ ମୂଲ୍ୟର ପଇସା ପାଇଲେ ସିନା ସେମାନେ ଋଣମୁକ୍ତ ହୋଇ କିଛି ଚଳିବେ କିନ୍ତୁ ସେଥିରେ ବହୁତ ଆର୍ଥିକ ପରିସ୍ଥିତି ତାଙ୍କର ଭଲ ରହେନି